ସାଧାରଣତଃ ଆମେ ଋତୁ ଗୁଡ଼ିକୁ ଛଅପ୍ରକାର ଭାବରେ ବିଭକ୍ତ କର୍ମା ସେଗୁଡ଼ିକ ହେଲା ଗ୍ରୀଷ୍ମ ବର୍ଷା ଶୀତ ହେମନ୍ତ ଶରତ ବସନ୍ତ ଏଇ ଛଅଟି ଋତୁ ମଧ୍ୟରୁ ସାଧାରଣତଃ ତିନୋଟି ଋତୁ ଆମକୁ ଅନୁଭୂତି ହେଲା ପରି ଦେଖାଯାଏ ଯେଉଁଟାକି ଶୀତ ବର୍ଷା ଏବଂ ଗ୍ରୀଷ୍ମ ଏଇ ତିନୋଟି ଋତୁ ଆମକୁ ସାଧାରଣତଃ ଅନୁଭୂତି ବା ଅନୁଭବ ହୋଇଥାଏ ତ ସେହି ସମୟରେ ଆମେ ବିଭିନ୍ନ ପ୍ରକାର ଗଛ ଗୁଡ଼ିକ ଦେଖିଥାଉ ଯେ ବିଭିନ୍ନ ପ୍ରକାର ଷ୍ଟେଜେଜରେ ସେମାନେ ଯାଇଥାନ୍ତି ସେହିପରି ଭାବରେ ଗ୍ରୀଷ୍ମ ଋତୁରେ ଆମେ ଯଦି ଦେଖିବା ଗଛଗୁଡ଼ିକ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଯଦି ଶୀତ ଋତୁରେ ଦେଖିବା ଗଛ ଗୁଡ଼ିକ ହରା ଭରା ପତ୍ରରେ ପରିପୂର୍ଣ୍ଣ ହୋଇଥାନ୍ତେ ତ ଶୀତ ଋତୁର କିଛି ଦିନ ପରେ ସାଙ୍ଗେ ସାଙ୍ଗ ଗ୍ରୀଷ୍ମ ଋତୁ ପ୍ରବାହିିତ ହୋଇଥାଏ ତ ଗ୍ରୀଷ୍ମ ଋତୁରେ ପତ୍ର ଗୁଡ଼ିକ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଗୋଟେ ଗୋଟେ ଅସୁନ୍ଦର ଦେଖାଯାଆନ୍ତି କିନ୍ତୁ କିଛି ମାସ ପରେ ଯେତେବେଳେ ପୁଣି ସେହି ଗଛରୁ ପତ୍ର ଆସିଥାଏ ବହୁତ ସୁନ୍ଦର ଦେଖାଯାଇଥାଏ ଏବଂ ପରିବେଶରେ ଗୋଟେ ସବୁଜ ପରିବେଶ ଗଠନ ହେଲା ପରି ଦେଖାଯାଇଥାଏ ଏବଂ ସେଇ ଗଛଗୁଡ଼ିକ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ଶୋଷଣ କରି ଆମକୁ ଆମକୁ ଅମ୍ଳଜାନ ଦେଇଥାନ୍ତି ଯାହାଫଳରେ ଆମେ ଆମ ଜୀବନରେ ବାୟୁ ଚଳପ୍ରଚଳ ହୋଇପାରିଥାଏ ତ ସେହି ଗଛ ଗୁଡ଼ିକର ସୁରକ୍ଷା ପାଇଁ ଆମେ ଅନେକ ଗୁଡ଼ିଏ ପଦକ୍ଷେପ ନେବା ଆବଶ୍ୟକ ସାଧାରଣତଃ ବର୍ଷା ଋତୁରେ ଆମେ ଗଛ ଗୁଡ଼ିକ ଦ୍ରୁତଗତିରେ ବଢ଼ିବା ବଢ଼ିବାର ଦେଖିଥାଉଁ କିନ୍ତୁ ଖରା ଖରା ଋତୁ ବା ଗ୍ରୀଷ୍ମ ଋତୁରେ ଗଛ ଗୁଡ଼ିକ ସାଧାରଣତଃ ମୌଳି ଯାଇଛନ୍ତି ତ ସେହି ସମୟରେ ଆମେ ଗଛ ଗୁଡ଼ିକର ଉପଯୁକ୍ତ ଯତ୍ନ ନେଇପାରିଲେ ତାହା ଭବିଷ୍ୟତରେ ଆମକୁ ଜିଁବା ପାଇଁ କିଛି ବାଟ ଦେଖିପାରିବ ତେଣୁକରି ଗ୍ରୀଷ୍ମ ଋତୁରେ ଆମେ ଭଲ ଭଲ ହିସାବରେ ବା ଅଧିକ ପରିମାଣରେ ଗଛକୁ ପାଣି ଦେବା ଗଛ କାଟିବା ନାହିଁ ଗଛ ଗୁଡ଼ିକର ସୁରକ୍ଷା ନେବା ତା'ହେଲେ ଆମେ ଭବିଷ୍ୟତରେ ଗୋଟେ ଉତ୍ତମ ପରିବେଶ ଗଠନ କରିପାରିବା ତ ଏହିପରି ଭାବରେ ଯଦି ଆମେ ଗଛ ଗୁଡ଼ିକର ସୁରକ୍ଷା ନେଇ ପାରିବା ତା'ହେଲେ ଆମ ପୂର୍ବପୁରୁଷ ଯେଉଁଭଳି ସୁବିଧା ସୁଯୋଗରେ ଯେଉଁ ଥିଲେ ଆମ ଭବିଷ୍ୟତ ମଧ୍ୟ ସେହି ଅନ୍ଧକାର ଆଲୁଅରେ ନଜି ଗୁଟେ ଭଲ ଜୀବନରେ ବିତାଇ ପାରିବେ